ମୋର ପ୍ରିୟ ଗେମ୍ ହେଲା ଫୁଟବଲ୍ ଯାହାକି ମୋତେ ବହୁତ ଭଲ ଲାଗେ ମୁଁ ପିଲାଦିନରୁ ଫୁଟବଲ୍ ଖେଳ ଦେଖି ଆସୁଛି ଏବଂ ଖେଳି ଆସୁଛି ଆମ ଗାଁର ପିଲାମାନଙ୍କ ସହିତ ମୁଁ ମିଳିମିଶି ଫୁଟବଲ୍ ଖେଳେ ମୋତେ ଫୁଟବଲ୍ ଖେଳ ଖେଳ ଭାରି ପସନ୍ଦ ଲାଗେ ଆମେ ଏହି ଫୁଟବଲ୍ ଖେଳରେ ଦୁଇଟି ଦଳ ମଧ୍ୟରେ ଖେଳୁଁ ଗୋଟିଏ ଦଳରେ ଏଗାର ଜଣ ଖେଳାଳି ଏବଂ ଅନ୍ୟ ଦଳରେ ମଧ୍ୟ ଏଗାର ଜଣ ଖେଳାଳି ଖେଳନ୍ତି ଏବଂ ଦୁଇଟି ଗୋଲପର୍ସ ରହିଥାଏ ଯିଏ ଅଧିକ ସ୍କୋର କରିବ ସେ ସେଇ ଗେମ୍କୁ ଜିତିବ ଆମେ ଫୁଟବଲ୍ ଖେଳିବା ଦ୍ୱାରା ଆମର ଶରୀର ମଧ୍ୟ ସୁସ୍ଥ ରହିଥାଏ ଏବଂ ଆମେ ସବୁବେଲେ ଆକ୍ଟିଭ୍ ରହିଥାଉ ଆମେ ଫୁଟବଲ୍ ଖେଳିବା ଦ୍ୱାରା